ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ଦେଖିବାକୁ ଗଲେ ଆଉ କୌଣସି ପଦକ୍ଷେପ କିମ୍ବା କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ନାହିଁ କାରଣ ଯେମିତିକି ଆମର ପୁରାତନ ମୁଖ୍ୟମନ୍ତ୍ରୀ ଶ୍ରୀ ଶ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ ଯୋଜନା ମୁଖ୍ୟମନ୍ତ୍ରୀ ସେବା ମିଶନ ଇତ୍ୟାଦି ଆକୃତି କିମ୍ବା ଫାଇଭ୍ ଟି ମାଧ୍ୟମରେ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ବହୁତ ପରିମାଣରେ ଆଣିଛନ୍ତି ସେହି ଫାଇଭ୍ ଟି ଜରିଆରେ ଫାଇଭ୍ ଟି ଜରିଆରେ ସ୍ୱାସ୍ଥ୍ୟ ସେବା ଗୁଡ଼ିକ ଡିଜିଟାଲ୍ ମାଧ୍ୟମ ମଧ୍ୟ ହେଇଗଲାଣି ପ୍ରାୟତଃ ଏବଂ ସ୍ୱାସ୍ଥ୍ୟ ସେବାରେ ଯାଇ ଘଣ୍ଟା ଘଣ୍ଟା ଜଗିବାକୁ ପଡ଼ୁନାହିଁ ସେହି ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ଅତି ସୁନ୍ଦର ଭାବରେ ରୋଗୀମାନଙ୍କୁ ଚିକିତ୍ସା ଯୋଗା ହେଉଛି କିନ୍ତୁ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି କିଛି ମାତ୍ରାରେ ଆଣିବାକୁ ପଡ଼ିବ ଆଉ କାରଣ ଯେମିତିକି ବଡ଼ ବଡ଼ ରୋଗରେ ଓଡ଼ିଶାରେ ହେଇପାରୁନାହିଁ ସେଥିଯୋଗୁଁ କେତେକ ଇଣ୍ଟେଲିଜେଣ୍ଟ ଡକ୍ଟର ମାନଙ୍କୁ ଓଡ଼ିଶାରେ ପ୍ରବେଶ କରିବାକୁ ହେବ